ସାର୍ ନମସ୍କାର ଆଜ୍ଞା ସାର୍ ମୁଁ ତିର୍ତୋଲରୁ ଆଚାର୍ଯ୍ୟ କହୁଥିଲି ସାର୍ ଆକ୍ଚୁଆଲି ଗୋଟେ ଅସୁବିଧା ହେଇଯାଇଛି ମୁଁ ସେ ଯେଉଁ ଦଶଟା ମିଲ୍ ଆପଣଙ୍କୁ ଅର୍ଡ଼ର ଦେଇଥିଲି ଦଶଟା ବେଳେ ଆଜ୍ଞା ଫୋନ୍ପେରେ ଆଜ୍ଞା ତେଣୁ ସେ ଅର୍ଡ଼ର୍ରୁ ସାର୍ ଗୋଟେ ଅସୁବିଧା ହେଇଯାଇଛି କ'ଣ କି ସେ ଦଶ ଜଣରୁ ଦୁଇ ଜଣ ଚିକେନ୍ ଖାଇବେନି ସାର୍

ଆପଣ ସେ ଦୁଇଟାକୁ ଟିକେ କନଭର୍ଟ କରିଦେବେ ସାଧାରେ ଟିକେ କନଭର୍ଟ କରିଦେବେ ଆଉ ହଁ ସେଇ ଦଶକୁ ଦଶ ମିଲ୍ ରହିବ କିନ୍ତୁ ଆଠଟା ଚିକେନ୍ ମିଲ୍ ଆଉ ଦୁଇଟା ସାଧା ମିଲ୍

ଆଜ୍ଞା ସାର୍ ହଁ ଯାହା ପଇସା ଏକ୍ସଟ୍ରା ହବ ମୁଁ ଆପଣଙ୍କୁ ଦେଇଦେବି ଫୋନ୍ପେ କରିଦେବି ଆପଣ କହିଲେ ଅର୍ଡ଼ର ନହେଲେ ନିଜେ ନେଇକି ଆସିବେ ଚାହିଁଲେ ବି ସେ କ୍ୟାସ୍ ନେଇଯାଇପାରିବ ହଁ ହଁ ସାଧାରେ ସାର୍ ଆପଣ ଦଉନାହାନ୍ତି ପ୍ରଥମତଃ ମେନ୍ ଆଇଟମ୍ରେ ଯେଉଁ ଗୋଟେ ଚିକେନ୍ କ'ଣ ସରି ଗୋଟେ ଦେଇଦେବେ ପନିର୍ ଆଉ ଗୋଟେ କାମ କରନ୍ତୁ ପ୍ଲେନ ଡାଲି ପନିର୍ ଆଉ ଚଣା ହଁ ଚଣା ବୁଟ ଚଳିବ ଚଳିବ ଆଜ୍ଞା ଦେଇଦିଅନ୍ତ ଆଉ ମିକ୍ସ ଭେଜ୍ କିଛି ହବ କି ହଁ ମିକ୍ସ ଭେଜ୍ ଗୋଟେ ଦେଇଦିଅନ୍ତୁ ସାର୍ ଶାଗ ହେଇପାରିବ ଆରେ ଫାଷ୍ଟ କ୍ଲାସ ଆଉ ତାହେଲେ ଶାଗ ମିଳି ହଉ ତାହେଲେ ଥ୍ୟାଙ୍କ ୟୁ ସାର୍ ଆଉ ଶାଗ ବି ଦେଇଦିଅନ୍ତୁ ଦୁଇଟା ସାଧା ମିଲ୍ କରିଦିଅନ୍ତୁ ଆଉ ସେଇ ଆଉ ଯାହା ପଇସା ହବ ସାର୍ ମୁଁ ଆପଣଙ୍କୁ ସେଇ ଫୋନ୍ପେରେ ଦେଇଦେବି ଆଜ୍ଞା ଆଜ୍ଞା ହଁ ହିସାବ କରି କୁହନ୍ତୁ ଯଦି ମୋତେ ଦବାରଥିବ ଆପଣ ଫୋନ୍ପେରେ ମୁଁ ମୋ ପାଖକୁ ପଠାଇଦେବେ ନହେଲେ ମୁଁ ଆପଣଙ୍କ ପାଖକୁ ପଠାଇଦେବି ଯାହା ସାର୍ ବାରଟା ସୁଧା ପହଞ୍ଚି ଯିବ ତ ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ ସାର୍ ଓକେ ଓକେ ଓକେ ରହିଲି ସାର୍